ଆମେ ସ୍କୁଲ କିମ୍ବା କଲେଜରେ ପଢ଼ିଲା ସମୟରେ ସ୍କୁଲ କିମ୍ବା କଲେଜରେ ଆମେ ଯାହା ବି ବିଜ୍ଞାନ ବିଷୟରେ ଶିଖିଥାଉ ସେଗୁଡ଼ା ଆମେ ସ୍କୁଲ କିମ୍ବା କଲେଜରେ ଯେତେବେଳେ ବି ବିଜ୍ଞାନ ମେଳା ହୁଏ ସେଗୁଡ଼ାକୁ ଆମେ ପ୍ରୋଜେକ୍ଟ ହିସାବରେ ବନେଇକି ନେଇକି ପବ୍ଲିକ ଆଗରେ ଆମେ ପଦାର୍ପଣ କରିଥାଉ କାହିଁକିନା ଏଥିଦ୍ୱାରା ଜଣା ଜଣାପଡ଼ିଥାଏ କି ବିଜ୍ଞାନ ବିଷୟରେ ପିଲାମାନଙ୍କ ନଲେଜ କିମ୍ବା ବୁଦ୍ଧି କେତେ ଜଣା ପଡ଼ିଥାଏ